କୃଷି ବିଷୟରେ ଭବିଷ୍ୟତ ପିଢ଼ି ପାଇଁ ମୋର ପରାମର୍ଶ ରହିବ ଯେ ବର୍ତ୍ତମାନ ଯେଉଁ କୃଷି ଇ ଯେଉଁ ପ୍ରକାର ପରିଚାଳନା ହେଉଛି ସେଥିରେ ବିଭିନ୍ନପ୍ରକାର ସାର ପିଡ଼ିଆ କୀଟନାଶକ ଔଷଧ ବ୍ୟବହାର କରୁଛନ୍ତି ତେଣୁକରି ଆମେ ଯେଉଁ ଖାଦ୍ୟ ଖାଉଛୁ ସେଥିରେ ଭିଟାମିନ୍ର ଏବଂ ସାରାଂଶ ବହୁତ କମ୍ ରହିଛି ଆଉ ଏଇଟା ମଧ୍ୟ ଆମ ଶରୀରକୁ ବହୁତ ପ୍ରକାର ଆଘାତ ଦେଉଛି ସେଥିପାଇଁ ବିଭିନ୍ନପ୍ରକାର ରୋଗମଧ୍ୟ ସୃଷ୍ଟି ହେଉଛି କିନ୍ତୁ ମୋର ଭବିଷ୍ୟତ ପିଢ଼ି ପାଇଁ ଏତିକି ପରାମର୍ଶ ରହିବ କୃଷିରେ ଯେତେ ପରିମାଣରେ ଯେତେ କମ୍ ପରିମାଣର ସାରପିଡ଼ିଆ ଔଷଧ ବ୍ୟବହାର କରିବା ଉଚିତ ଯଦି ଭବିଷ୍ୟତ ପିଢ଼ି ସେତିକି ପରିମାଣରେ ସାର ପିଡ଼ିଆ କମ୍ ପରିମାଣରେ ବ୍ୟବହାର ନକରିବେ ତେବେ ଆମର ଖାଦ୍ୟ ପଦାର୍ଥ ପୁରା ବିଷାକ୍ତ ହୋଇଯିବ ଏବଂ ସେହି ଖାଦ୍ୟ ଖାଇକି ଆମ ଶରୀରରେ ବିଭିନ୍ନ ପ୍ରକାର ରୋଗଜାତ ହେବ ତେଣୁ ମୋର ଏତିକି ପରାମର୍ଶ ରହିବ ଯେ ଭବିଷ୍ୟତ ପିଢ଼ି ସେହି ସବୁ ବିଷୟରେ ନିଜେ ସଚେତନ ହେବା ଆବଶ୍ୟକ ଏବଂ କମ୍ ସାର ଔଷଧ ପ୍ରୟୋଗ କରିବା ଆବଶ୍ୟକ ଯେ ଯଥେଷ୍ଟ ପରିମାଣରେ ନକଲେ ଭଲ